ପରିବାରରେ ସ୍ତ୍ରୀର ଭୂମିକା ସବୁଠୁ ବଡ଼ ଦାୟିତ୍ଵ ମୁଁ ସକାଳୁ ଉଠି ମୁଁ ଚା ରୋଷେଇ ଖାଇ ଖାଇବା ପାଇଁ ରୁଟି ସିମେଇଁ ସବୁ କରେ ମୁଁ ମୋ ଶ୍ଵଶୁର ଶାଶୁଙ୍କୁ ସକାଳୁ ଚା ଦିଏ ତା'ପରେ ପିଲାମାନଙ୍କ ପାଇଁ ଖାଇବା ଦେଇ ସେମାନଙ୍କୁ ଇସ୍କୁଲ୍କୁ ପଠାଏଁ ମୁଁ ତା'ପରେ ଗୋରୁ ଗୁହାଳ ପକାଏ ଛେଳି ଗୁହାଳ ସଫାକରେ ତା'ପରେ ବାଡ଼ି ବଗିଚାରେ ପାଣି ଦିଏ ତା'ପରେ ମୁଁ ଗାଧୋଇକି ତା'ପରେ ତୁଳସୀ ଗଛରେ ପାଣି ଦିଏ ତା'ପରେ ଖାଏ ଖାଇସାରିକି ତା'ପରେ ଭାତ କରେ ଭାତ ତରକାରୀ କରି ତାପରେ ମୁଁ ମୋ ଶାଶୁ ଶ୍ଵଶୁରଙ୍କୁ ଖାଇବା ପାଇଁ ଦିଏ ମୋର ସ୍ଵାମୀଙ୍କ ଖାଇବା ପାଇଁ ଦିଏ ମୁଁ ପିଲାମାନଙ୍କୁ ଖାଇବା ପାଇଁ ଦିଏ ମୋ ସ୍ଵାମୀ ମଧ୍ୟ ରୋଜଗାର କରିବା ପାଇଁ ସିଏ ବାହାରକୁ ଯାଆନ୍ତି ସେ ବି ପିଲାମାନଙ୍କ ପାଇଁ ବୋହୁତ ଦାୟିତ୍ଵର ସହିତ ଚୁ ତୁଲାନ୍ତି ସିଏ ମୋ ଦେହ ଖରାପ ହେଲେ ମଧ୍ୟ ସେ ମୋ କାମ କରି ସେମାନଙ୍କର ସବୁ ଖାଇବା ତିଆରି କରି ପିଲାମାନଙ୍କୁ ମଧ୍ୟ ଇସ୍କୁଲ୍କୁ ଦିଅନ୍ତି ଶାଶୁ ଶ୍ଵଶୁରଙ୍କୁ ବୋ ଖାଇବା ପାଇଁ ଦିଅନ୍ତି ମୋତେ ବି ସିଏ ଭଲ କରନ୍ତି ତାଙ୍କର ଦେହ ଖରାପ ହେଲେ ମଧ୍ୟ ମୁଁ ବି ତାଙ୍କୁ କାର୍ଯ୍ୟରେ ସବୁ କରେ ତାଙ୍କୁ କେମିତିକି ଭଲ ଲାଗେ ପଚାରିକି ଖାଇବା ବନାଏ ଏଭଳି ଆମ ଦି ଜଣଙ୍କର ବୁଝାମଣା ଥିବାରୁ ଆମର ପରିବାର ବହୁତ ଭଲ ଅଛି ଆମ ପିଲାମାନେ କେମିତି ପାଠପଢ଼ି ବଡ଼ ମଣିଷ ହେବେ ସେଥିପ୍ରତି ଆମର ଆଗ୍ରହ ଅଛି ସେମାନଙ୍କୁ କେମିତି ପାଠ ପଢାଇ ବଡ଼ ମଣିଷ କରିବୁ ସେଥିପ୍ରତି ଆମେ ସମସ୍ତଙ୍କୁ ଭଲରେ ରଖିଛୁ ମୋ ଶାଶୁ ଶ୍ଵଶୁର ମଧ୍ୟ ଆମକୁ କହୁଛନ୍ତି ଯେ ତମେ କେବେବି ଇଏ ପାଟି ତୁଣ୍ଡ କରିବ ନାହିଁ ଏବଂ ପିଲାମାନଙ୍କୁ ବଡ଼ ମଣିଷ କରିବ